ଆଜିର ଏହି ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ଅନ୍ୟ ଭାଷା ତୁଳନାରେ ତା'ର ମାନ ସେମିତି ଭଲ ବଜାଇ ରଖିଛି କାରଣ ଏହି ଭାଷା ପାଇଁ ଓଡ଼ିଶା ସରକାର ବହୁତ ପ୍ରକାରର କାର୍ଯ୍ୟକ୍ରମ ସୃଷ୍ଟି କରୁଛନ୍ତି ଆମ ଭାଷା ବଞ୍ଚିଲେ ଆମ ପରମ୍ପରା ବଞ୍ଚିବ ଆମ ସଂସ୍କୃତି ବଞ୍ଚିବ ସେଥିପାଇଁ ବହୁତ ପ୍ରକାର ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି ଯେମିତି ଏବେ ସବୁ କାର୍ଯ୍ୟାଳୟମାନଙ୍କୁ ଯିବେ ସେଠି ଓଡ଼ିଆର ଆପଣ ଫର୍ମ ପାଇପାରିବେ ଏବଂ ଆପଣ ଅନଲାଇନ ମାଧ୍ୟମରେ ବି ଓଡ଼ିଆ ଭାଷା ଏବେ ଉପଲବ୍ଧ ହେଲାଣି